ହଁ ମୁଁ ଏକ ଅସୁବିଧାର ସମ୍ମୁଖୀନ ହୋଇଛି ଯେହେତୁ ମୁଁ ଏକ ଚିତ୍ର ଅଙ୍କନ ଅଟେ ଆଉ ମୁଁ ସବୁ ଜାଗାରେ ବି ପ୍ରଥମ ସ୍ଥାନ ଗ୍ରହଣ କରିଥାଏ କିନ୍ତୁ କିନ୍ତୁ ଏ ଗୋଟେ ଦିନ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲି ଯାହା ଫଳରେ ସେମାନେ ମୋ'ର ଉଚିତ ସ୍ଥାନ ମୋତେ ନ ଦେଇ ମୋତେ ତଳକୁ ପଛୁଆ ପେଲି ଦେଇଥିଲେ ଯାହା ଫଳରେ ମୁଁ ବହୁତ ସାରା ଅସୁବିଧା ସମ୍ମୁଖୀନ କରିଥିଲି